ଆମ ସ୍ଥାନୀୟ ଅଞ୍ଚଳର କଳାରୂପ ବା କାରିଗରୀ ରୂପ କହିଲେ ଆମର ଏଠାରେ କପା ଚାଷ କରାଯାଏ କପା ବୁଣାଯାଏ ଏହି କପା ବୁଣି ଲୋକମାନେ କପାରୁ ତୁଳା ପ୍ରସ୍ତୁତ କରି ହସ୍ତତନ୍ତ ବା ହସ୍ତଶିଳ୍ପ ମାଧ୍ୟମରେ ଏଇ କପାରୁ ତୁଳା ତୁଳାରୁ ବିଭିନ୍ନ ପ୍ରକାରର ପଶମ ପୋଷାକ ସବୁ ଗଦି ତକିଆ ଏମିତିକି ବହୁତ ପ୍ରକାରର ଆସବାବପତ୍ର ସବୁ ତିଆରି କରି ବଜାରରେ ବିକ୍ରୟ କରିଥାଆନ୍ତି ଯାହାକି ଆମ ସ୍ଥାନୀୟ ଅଞ୍ଚଳର ଏକ ବହୁତ ପୁରାତନ କଳା ବା କାରିଗରୀ ଅଟେ ଏହି କଳା କାରିଗରୀ ମାଧ୍ୟମରେ ସାରା ଓଡ଼ିଶାରେ ବି କଳାହାଣ୍ଡିକୁ ଲୋକମାନେ ଜାଣନ୍ତି କାହିଁକିନା ଏଠାରେ କପା ଚାଷ କରାଯାଏ ବୋଲି ସମସ୍ତେ ଜାଣନ୍ତି ଆଉ ରହିଲା ସଂସ୍କୃତି ସଂସ୍କୃତି କହିଲେ କଳାହାଣ୍ଡି ଆମର ବରଗଡ଼ ବରଗଡ଼ର ଧନୁଯାତ୍ରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ବା ସମ୍ୟକ କଳା ପରମ୍ପରା ସଂସ୍କୃତିର ଉଦାହରଣ ଅଟେ ଏହି ଧନୁଯାତ୍ରାରେ ବିଭିନ୍ନ ପ୍ରକାରର ନାଟକ ପ୍ରସ୍ତୁତ କରାଯାଇଥାଏ କଂସବଦ୍ଧ ନାଟକ ହୋଇଥାଏ ତେଣୁ ଏହା ଆମ କଳା ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି ଆଉ ଏଇଟା ହେଉଛି ଆମର ବରଗଡ଼ର ଏକ ମୁଖ୍ୟ ଆକର୍ଷଣ ବି କହିଲେ ଚଳେ ଆଉ ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଅଞ୍ଚଳର ନାଁ ବହୁତ ଆଡ଼େ ପ୍ରଖ୍ୟାତ ଅଛି